ଆମ କଳାହାଣ୍ଡି ଜିଲ୍ଲାରେ ବହୁତ ପର୍ବ ପର୍ବାଣି ଆଗରୁ ପାଳନ କରାଯାଉଥିଲା ଯାହା ଭିତରେ ରଜ ଦୀପାବଳି ହୋଲି ଇତ୍ୟାଦି ପର୍ବ ସାମିଲ ଅଛି ଆଉ ଏଥିରେ ଆମ ଜିଲ୍ଲାରେ ଓଡ଼ିଶୀ ନୃତ୍ୟ ଗୀତ ଗୋଟିପୁଅ ନାଚ ଓ ପାଲା ଏବଂ ଯାତ୍ରା ଓ ସମ୍ବଲପୁରୀ ନାଚ ଇତ୍ୟାଦି ଆମ କଳାହାଣ୍ଡି ଜିଲ୍ଲାରେ ଉଦଘାଟନ ହେଉଥିଲା ଏଥିଯୋଗୁଁ ଆମ କଳାହାଣ୍ଡି ଜିଲ୍ଲାର ଲୋକମାନେ ବହୁତ ଏକତିତ୍ର ହୋଇ ବହୁତ ମଜା କରୁଥିଲେ ଏବଂ ଖୁସି ମନାଉଥିଲେ ଏହାଦ୍ଵାରା ଆମ କଳାହାଣ୍ଡି ଜିଲ୍ଲାର ଭାଇଚାରା ସୁଦୃଢ ରହୁଥିଲା ଏବଂ ଆମେ ଏଇ ଆମ ଓଡ଼ିଶାର ନୃତ୍ୟ ନୃତ୍ୟ ପାଲା ଯାତ୍ରା ସମ୍ବଲପୁରୀ ନୃତ୍ୟ ଏବଂ ଗୀତ ପାଇଁ ଆମେ ବହୁତ ଉତ୍ ବହୁତ ଆମେ ବହୁତ ଉତ୍ସାହ ଅଛୁ ଏବଂ ଏହା କିପରି ଆଗକୁ ବଢ଼ିବ ଏହା ଆମେ ସବୁବେଳେ ପ୍ରାର୍ଥନା କରୁଅଛୁ